ଓଡ଼ିଶାରେ ବିଶେଷ ସ୍ୱାସ୍ଥ୍ୟ ସେବା ସୁବିଧା ଆମ ଓଡ଼ିଶାରେ ବହୁତ ସୁବିଧା ସେବା ଅଛି ଯେପରିକି ଚିକିତ୍ସାଳୟ ଅଛି ନିର୍ଦ୍ଧିଷ୍ଟ ଗୋଷ୍ଠୀ ଯେପରିକି ମହିଳାମାନଙ୍କ ପାଇଁ ବହୁତ ଯୋଜନା କରାଯାଇଛିି ଶିଶୁମାନଙ୍କ ପାଇଁ ବୃଦ୍ଧ ଲୋକଙ୍କ ଆବଶ୍ୟକତା ପୂରଣ କରାଯାଇଥାଏ ବୃଦ୍ଧ ଲୋକଙ୍କ ପାଇଁ ଏପରି ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଆମ ଓଡ଼ିଶାରେ ଆମ ବିଭିନ୍ନ ଜିଲ୍ଲାରେ ମେଡ଼ିକାଲ ବା ଚିକିତ୍ସାଳୟ ଖୋଲାଯାଇଛି ସେହିପରି ସମସ୍ତଙ୍କୁ ସେଇଠି ଚିକିତ୍ସା କରାଯାଏ ଯେପରି ମାତୃ ଯତ୍ନ ଶିଶୁରୋଗ ମାତୃତ୍ୱ ଡାକ୍ତରଖାନା ଏପରି ବିଭିନ୍ନ ପ୍ରକାର ଯୋଜନା ମଧ୍ୟ ହେଉଛି ତା'ପରେ ସେମିତି ଆମ ମାଲକାନଗିରି ଜିଲ୍ଲାରେ ଡାକ୍ତରଖାନା ଗୁଡ଼ିକର ଚିକିତ୍ସାଳୟ କରାଯାଏ ଆମ ଗ୍ରାମରେ ମଧ୍ୟ ଆମ ଗ୍ରାମରେ ମଧ୍ୟ ଡାକ୍ତରଖାନା ଅଛି ସେଠି ଚିକିତ୍ସା କରାଯାଏ ଆମ ଜିଲ୍ଲା ମାଲକାନଗିରି ମଧ୍ୟ ବଡ଼ ମେଡ଼ିକାଲଟିଏ ଅଛି ସେଠି ମଧ୍ୟ ବିଭିନ୍ନ ପ୍ରକାର ଚିକିତ୍ସା କରାଯାଏ